ଭାରତରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ୱାସ୍ଥ୍ୟ ସେେବା ଭଲ ଚାଲିଛି ଡାକ୍ତରଙ୍କ କାର୍ଡ଼ ଯୋଗୁଁ ରୋଗୀମାନେ ଭଲରେ ଚିକିତ୍ସା ହେଇପାରୁଛନ୍ତି କାର୍ଡ଼ ଯୋଗୁଁ ରୋଗୀମାନଙ୍କ ଦେହ ଭଲ ହେଇପାରୁଛି ସବୁ ରାଜ୍ୟଠୁ ଆମ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ବହୁତ ଭଲ କାର୍ଡ଼ ସୁବିଧାରେ ସମସ୍ତେ ମେଡ଼ିକାଲ ଯାଇ ବହୁତ ସୁବିଧାରେ ଚିକିତ୍ସା କରିପାରୁଛନ୍ତି କାର୍ଡ଼ ଆମର ବହୁତ ସୁବିଧା କରିଛି ଆମ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ବହୁତ ଭଲ ସ୍ୱାସ୍ଥ୍ୟ ସେବା ଡାକ୍ତରଙ୍କ ଉପଲବ୍ଧ ପାଇଁ ବହୁତ ଭଲ ହୋଇପାରିଛି